ଓଡ଼ିଆ ଭାଷା ହେଉଛି ଆମ ମାତୃଭାଷା ବୋଲି ଆମେ ମାନି ନେଇଥାଉ ଯେହେତୁ ଆଜିକା ଦୁନିଆଁରେ ଉଚ୍ଚ ଶିକ୍ଷା ପାଇଁ ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ୁଛନ୍ତି ଆଉ ଆମ ମାତୃଭାଷାକୁ ଆମେ ବଜାଇକି ରଖିବା ପାଇଁ ହେଲେ ସମସ୍ତେ ଉଚ୍ଚଶିକ୍ଷା ପାଇଁ ଆମ ଓଡ଼ିଆ ଭାଷାରେ ପାଠ ପଢ଼ିବାକୁ ହେବ ଆଉ ଯେହେତୁ ସମସ୍ତେ ଯଦି ଏ ପ୍ରକାର ହିନ୍ଦୀ ଇଂଲିଶ୍ ତେଲୁଗୁ ଏ ପ୍ରକାର ଯଦି ପାଠ ପଢ଼ିବେ ତା'ହେଲେ ଆମ ଓଡ଼ିଆ ଭାଷା ଆମ୍ଭମାନଙ୍କ ପାଇଁ ପ୍ରଭାବିତ ହୋଇପାରେ